ବର୍ତ୍ତମାନ ଟେକ୍ନୋଲୋଜି ଦୁନିଆ ହେଇଗଲାନ ତ ଏ ଟେକ୍ନୋଲୋଜି ମାଧ୍ୟମରେ ବିଭିନ୍ୟ ପ୍ରକାର ସରକାର କାର୍ଡ଼ମାନ ବ୍ୟବସ୍ତା କରିଛନ୍ତି ସେ ଭିତରେ ଡେବିଟ୍ କାର୍ଡ଼ କ୍ରେଡ଼ିଟ୍ କାର୍ଡ଼ ଭିସା କାର୍ଡ଼ ବିଭିନ୍ୟ ପ୍ରକାର କାର୍ଡ଼ ଅଛି ତ ଏଇ କାର୍ଡ଼ ମାଧ୍ୟମରେ ଆମେ ବହୁତ ଉପକୃତ ହଉଛୁ ଯେନ୍ତାକି ଆମ ପାଖେ ଯଦି ଡେବିଟ୍ କାର୍ଡ଼ ଅଛି କି କ୍ରେଡ଼ିଟ୍ କାର୍ଡ଼ ଅଛି ଆମ ପଇସା ନ ଧରିଥିଲେ ବି ଯଦି ଆମର ପାଖେ କାର୍ଡ଼ ଅଛି ଆଉ ବ୍ୟାଙ୍କରେ ପଇସା ଅଛି ଆମେ ଯେଇକିରି ମାର୍କେଟରେ ଯେଇକିରି ମାର୍କେଟିଙ୍ଗ୍ କରିପାର୍ମା ଆମେ ପଇସା କାର୍ଡ଼ ମାଧ୍ୟମରେ ତାହେକେ ଦେଇପାର୍ମା ଆଉ ଏଇ କାର୍ଡ଼ ଦ୍ୱାରା ଆମେ ଠକାମୀନୁବି ବଞ୍ଚି ଥେଇ ପାରୁଛୁ ଆମକୁ ଲୋକ ଠକିବି ନେଇ ପାରନ୍ ଠିକ୍ ହିସାବରେ ଆମେ ପେମେଣ୍ଟ ଦେଇ ପରମା ଆଉ କେନ୍ ବାହାରକେ ଗଲେ ଆମକୁ ଡରବି ନେଇଁନ ଆଉ ଏଇଟା ଆମେ ଏଇ କାର୍ଡ଼ ଦ୍ୱାରା ସବୁ ଜାଗାରେ ଆମେ ବ୍ୟବହାର କରମା ଯେନ୍ତାକି ପେଟ୍ରୋଲ୍ ଭରି ପାର୍ମା ଖେଳନା ଦୋକାନରେ ସାମାନ ଆଣିଲେ ବି ଆମେ କାର୍ଡ଼ ମାଧ୍ୟମରେ ପଇସା ଦେଇପାର୍ମା ଡ୍ରେସ ଘିନଲା ବେଲେ କପଡ଼ା ଦୋକାନରେ ବି ଆମେ ଏ କାର୍ଡ଼ ମାଧ୍ୟମରେ ପଇସା ଦେନ୍ ଲେନ୍ କରିପାର୍ମା କେନ୍ସି ବ୍ୟାଙ୍କକେ ଯାଇକି ଆମେ ଋଣ ସୁଝିଲା ବେଲେବି କାର୍ଡ଼ ମାଧ୍ୟମରେ ଆମେ ସୁଝିପାର୍ମା ଗୋଟେ ଯଦି ଏଲ ଆଇ ସି ପ୍ରିମିୟମ୍ ବି ଦେବାର ଅଛି ତ ଏଇ କାର୍ଡ଼ ମାଧ୍ୟମରେ ଆମେ ଏଲ ଆଇ ସି ପେମେଣ୍ଟବି କରିପାର୍ମା ଆଉ ବିଭିନ୍ନ ପ୍ରକାର ଆପଣଙ୍କର ଯାହାବି ଇନ୍ସୁରାନ୍ସ ସେକ୍ଟର୍ ଅଛି ସେ ଇନ୍ସୁରାନ୍ସରେ ବି ଆମେ ମାନେ ଏ କାର୍ଡ଼ରେ ଆମେ ଆମର ପଇସା କେ ଦେଇପାର୍ମା ତ ଏଇ କାର୍ଡ଼ଟା ଆମର୍ ଜୀବନରେ ବହୁତ ଲାଭ ଦାୟକ ହେଇଛେ ଆଉ ସରକାରର ଏ କାର୍ଡ଼ ଯୋଜନା ଜାନ ସେ ଆମର୍ ବହୁତ ସୁନ୍ଦର ଗୋଟେ ବ୍ୟକ୍ତିକେ ରଖିପାରିଛି ସୁବିଧା ଦେଇପାରିଛି